ସେମିତି ତ ମନେ ପଡ଼ୁଥିଲା ହଁ ବୋଲେ କୁଆଡ଼େ ଗୋଟେ ବୁଲ୍ ବାକୁ ଯିବା ବୋଲୁଥିଲି କୁଆଡ଼େ ଗୋଟେ ଭଲ୍ ଜାଗା ଦେଖିକି ଯିବା କି ଆଉ ଯେମିତିକି ପାହାଡ଼ ଥିବ ଝରଣା ଥିବ ସିଆଡ଼େ ଆମର୍ ଗୋଟେ ପ୍ରୋଜେକ୍ଟ ଅଛି ତ ସିଆଡ଼େ ଯାଇକି ଟିକେ କରବାର୍ ଅଛି

ହଁ ସବୁ ଭଲ୍ ଆଉ କିଛି ନାହିଁ ସେମିତି ତ ଘରେ ଅଛି ମିସ୍ କରି ନାଇଁ ସେଟା ତ ନାଇଁ ଲଗାଇଲଣି ଧାନ ଲଗାଇଲ ବର୍ଷା ହୋଉ ଦୁଇ ତିନ୍ ଦିନ୍ ରଥ ଯାତ୍ରା ପରେ ଭଲ ଆଉ କ'ଣ କ'ଣ କରୁଛ ଏବେ ବିକାଲି ହଇ ପାହାଡ଼ ବିଷୟରେ ତ

ବାଇକ୍ରେ ଯିବା ଚାର୍ ଜଣ ଯିବା ଦୁଇଟା ବାଇକ୍ରେ ହୁଁ ବୋଲେ ଭଡ଼ାରେ ଗଲେ ଭଡ଼ା ବେଶୀ ନେବ କି ନାହିଁ ବାଇକ୍ରେ ଗଲେ ନିଜେ ବି ହଉ ତା'ହେଲେ ଯିବା ଆଉ